ମୋତେ ଯାତ୍ରା କରିବାକୁ ବହୁତ ଭଲଲାଗେ ମୋତେ ବାରମ୍ବାର ବିଭିନ୍ନ ଜାଗାକୁ ଭ୍ରମଣ କରିବାକୁ ବହୁତ ଭଲଲାଗେ କାରଣ ସେଇଠାରେ ବହୁତ ନୂଆ ନୂଆ ଲୋକଙ୍କ ଦେଖିବାକୁ ମିଳେ ଏବଂ ନୂଆ ନୂଆ ଜାଗାର ଆମେ ଦର୍ଶନ ବି କରିପାରୁ ସେଇଠାରେ ମୋତେ ବହୁତ ଅଲଗା ଅଲଗା ବିଭିନ୍ନ ପ୍ରକାରର ମୋତେ ଖାଦ୍ୟ ଖାଇବାକୁ ମିଳେ ତ ମୋତେ ଖାଇବାକୁ ଭଲଲାଗେ ସେଥିପାଇଁ ମୁଁ ବାରମ୍ବାର ଭ୍ରମଣ କରିବାକୁ ଚାହେଁ ମୋତେ ସବୁଠୁ ଭଲଲାଗେ କାଳିଜାଇ ମନ୍ଦିର ଭ୍ରମଣ କରିବାକୁ କାରଣ ସେଇଠାରେ କାଳିଜାଇଙ୍କର ଯେମିତିକା ଦୃଶ୍ୟ ତାଙ୍କ ପାଖକୁ ଯିବାପାଇଁ ବୋଟରେେ ବହୁତ ଟାଇମ୍ ଲାଗିଥାଏ ତ ମୋତେ ଯିବାକୁ ବି ବହୁତ ଭଲଲାଗେ ଏବଂ ମୋତେ ପୁରୀ ମନ୍ଦିର ବି ଦର୍ଶନ କରିବାକୁ ବହୁତ ଭଲଲାଗେ ସେଇଠି ଜଗନ୍ନାଥଙ୍କୁ ଦର୍ଶନ କରିବାରେ ବହୁତ ଆନନ୍ଦ ମିଳିଥାଏ ତ ମୋତେ ସବୁବେଳେ ବହୁତ ଜାଗା ଭ୍ରମଣ କରିବାକୁ ଭଲଲାଗେ କ'ଣ ସେଠି ବହୁତ ନୂଆ କିଛି ଜାଣିବାକୁ ମିଳେ ଦେଖିବାକୁ ମିଳେ ଶିଖିବାକୁ ମିଳେ ତ ସେଥିପାଇଁ ମୁଁ ବାରମ୍ବାର ଯାତ୍ରା କରିବାକୁ ପସନ୍ଦ କରେ